ନମସ୍କାର ହଉ କ'ଣ ହୋଇଚି କୁହ ହଁ ସୁବିଧା ଅଛି ଆପଣଙ୍କ ପାଖରେ ବୀମା କାର୍ଡ଼୍ ଅଛି ଆଉ ଅଧାର କାର୍ଡ଼୍ ଅଛି ହେଲେ କେତେ ଦିନ ହେଲା ଏଇଟା ହୋଇକି ହୁଁ ହୁଁ ହେଲେ କିଛି ମେଡିସିନ୍ ଖାଇଛନ୍ତି କି ନାହିଁ ବାହାରୁ ହୁଁ ହୁଁ ହଁ ସବୁ ସୁବିଧା ଅଛି ଯଦି କାର୍ଡ୍ ଅଛି ହେଲେ ଆଉ ଆଧାର କାର୍ଡ୍ ନମ୍ବର୍ ଯାକ ଟିକେ ଦେଲେ ଭଲ ହେଇଥାନ୍ତା ପେସେଣ୍ଟ୍ର ତାପରେ ତାଙ୍କ ଭାଇର କିମ୍ବା ଗାର୍ଡିଆନ୍ର କାରବାରେ ଠିକ୍ ଅଛି ଆଉ ଜଣଙ୍କର ହଉ ଠିକ୍ ଅଛି ହଉ ହଉ ସୁବିଧା ଅଛି ହଁ ସବୁ ସୁବିଧା ଅଛି କିନ୍ତୁ କେବଳ ଜଣେ ପେସେଣ୍ଟ୍ ପାଇଁ ଏକା ସବୁ ସୁବିଧା ମିଳିପାରିବ ହଁ ଠିକ୍ ହୋଇଯିବେ କିଛି ଟେନ୍ସନ୍ ନେବାର ନାହିଁ ବୀମା କାର୍ଡ୍ କେବେ ଇଉଜ୍ କରାହୋଇଛି କି ନାହିଁ ହଉ ତାର ଭାଲିିଡିଟି ପାଞ୍ଚ ଲକ୍ଷରୁ ଅଧିକା ହୋଇପାରିବ ନାହିଁ ଠିକ୍ ଅଛି ହଉ ଏଇଟା ଅପରେସନ୍ କରିବାକୁ ପଡ଼ିବ କିଛି ଅସୁବିଧା ନାଇଁ ପେସେଣ୍ଟ୍କୁ ନେଇକି ଆସିବ ତାପରେ ତାଙ୍କର ସବୁ ଡକୁମେଣ୍ଟ୍ ନେଇକି ଆସିବ ସବୁ ସୁବିଧା ଅଛି ଆମ୍ବୁଲାନ୍ସ୍ ବି ଆସିପାରବ ଯଦି ସେ ଚାଲିପାରୁ ନାହାନ୍ତି କିଛି ନାହିଁ କିନ୍ତୁ ଆପଣଙ୍କ ଦ୍ୱାରା କିଛି ଅଲଗା ସୁବିଧା ରାଶି ବା ଅସୁବିଧା ହେଉଛି ତାହେଲେ ଆମ୍ବୁଲାନ୍ସ୍ ବି ପଠାହବ ସେ ଆମ୍ବୁଲାନ୍ସ୍ର ସୁବିଧା ଅଛି ସବୁ ଅଛି ଆଉ ଗାଇନିକ୍ ଡକ୍ଟର୍ ବି ଅଛନ୍ତି କିଛି ପ୍ରୋବ୍ଲେମ୍ ହେବନାହିଁ ଆଉ ପେସେଣ୍ଟ୍କୁ ଟିକେ ଠିକ୍ରେ ତାର ଇଏ ଯତ୍ନ ନେବାର ଅଛି ଠିକ୍ ଟାଇମ୍ରେ ମେଡିସିନ୍ ଦେବାର ଅଛି ଆଉ ଠିକ୍ ଟାଇମ୍ରେ ଖାଇବା ଦେବାର ଅଛି ଆଉ ପେସେଣ୍ଟ୍କୁ ବି ନିଟ୍ ଆଣ୍ଡ୍ କ୍ଲିନ୍ ରଖିବାର ଅଛି ଆଉ ଯଦି ଆଣିବ ମର୍ଣ୍ଣିଙ୍ଗ୍ ଟାଇମ୍ରେ ଆଣିବ ସକାଳ ଟାଇମ୍ରେ ସେ ସେଇ ସମୟରେ ଭିଡ଼ ବି କମ୍ ଥିବ ତାପରେ ପେସେଣ୍ଟ୍ ପାଇଁ ବି ଅପରେସନ୍ ପାଇଁ ଠିକ୍ ଥିବ ହେଲା ଡକ୍ଟର୍ ବି ଥିବେ ହଉ ଠିକ୍ ଅଛି ହେଣେ ମୋର ପେସେଣ୍ଟ୍ ଆସିଲେଣି ଆଉ ଟିକେ ଭିଡ଼ ଅଛି ରଖୁଛି